ହେଲୋ କେବେଠୁ ଦେଲନା ନମସ୍କାରେ ଏବେ ତ ଆସିଲି ଏବେ ତ ଆସିଲି

ହଁ ଆଉ ଘରେ ସବୁ ଭଲ ହଉ ଭଲ ଅଛି ଆଉ ବେପାର କେମିତି ଚାଲିଛି ଲକ୍ଷ୍ନୀ ପୂଜାରେ କେତେ ଇନ୍କମ୍ ହେଲା ଯଦି ଠିକ୍ ଠାକ୍ ହେଉନି ଚାଲ ବାଙ୍ଗଲୋର୍ ଯିବା ଆମ ସହିତ ଯଦି ଠିକ୍ ଠାକ୍ ହେଉନି ଚାଲ ବାଙ୍ଗଲୋର୍ ଯିବା ଆମ ସହିତ ହଉ ମୁଁ ଯିବି ହେଲା କ'ଣ କ'ଣ ବନଉଛ ଆଉ କ'ଣ କ'ଣ ବନଉଛ ବରାରେ ବେଶୀ ସୁଜି ମିଶଉନ ତ ଆର ଆଉ ରଖା ରଖି ଦେଉଛ କି ନାଇଁ ନା ବସିକି ଖାଲି ଖାଉଛନ୍ତି ହଉ ତାହାଲେ ସବୁ ଭଲ ତମଠୁ ତମେ ଏକା ନା ଆଉ କିଏ ଅଛନ୍ତି ମୁଁ ଗଲେ ତ ହେବି